ହ୍ୟାଲୋ ଭାଇ ମୁଇଁ ଯେନ୍ ଅର୍ଡ଼ର୍ ଦେଇଥିଲି ଗୋ ବିରିୟାନୀ ବିରିୟାନୀ ତ ଅର୍ଡ଼ର୍ ଦେଇଥିନି ଯେ ହେଲେ ଆମ ଘରେ ଟିକେ ସାଧା ଖାଇମୁ ବୋଲୁଥିଲେ ହେତିର୍ ମାନେ କିଛି ନାଇଁ ହେଲେ ବି ପନିର୍ ମସଲା ଟିକେ କରିଦବ ତାର୍ ସାଙ୍ଗ ଆର ଯେନ୍ ବିରିୟାନୀ ଅର୍ଡ଼ର୍ ଦେଇଛ ହେନେ ଟିକେ ତମେ କେନ୍ତା କରି କାଇଁ ଚଟଣି ହେବା ହେଲା ସେଇ ଚଟଣି ମାନେ ଟିକେ ପଠେଇ ଦବ ଆରୁ ଟିକେ ରୋଷ୍ଟ ହେବା ହେଲା ବେଶୀ ବି ଗେରେ ଗେରେ ଯେନ୍ କରୁଛ ହେନ୍ତା ନାଇଁ କରବୋ ଟିକେ ରୋଷ୍ଟ କରି କିରି ଦବ ଆରୁ ଭଲ କିନା ତାକେ ଟିକେ ପ୍ୟାକେଜିଙ୍ଗ ଟିକେ ଭଲ କରବୋ ଯେନ୍ତା କି ଗରମ ଥିବା ମୁଇଁ ଟିକେ ମୋର ମନିକେ ଆସିବାର ତକ ବି ଭଲ କିନା ଗରମ ଥିବା ଟିକେ ରୋଷ୍ଟ କରବ ଆରୁ ସିଏ ଆଗୁରୁ କରୁଥିଲେ ଯେ ସେନ୍ତା ନାଇଁ କରବ ପୁରା ବଢ଼ିଆ କିନି କରବୋ ତା'ର ସାଙ୍ଗ ବି ପିଆଜ ଫିଆଜ ଟିକେ ଦେଇଥିବ ଲେମ୍ବୁ ଫେମ୍ବୁ ଟିକେ ଦେଇଥିବ ଆରୁ ଭଲ କିନା ଟିକେ ପ୍ୟାକିଙ୍ଗ କରି କରି ପଠେଇବ ବୋଲେ ଆମେ ଖାଇ ପାରମୁ ଆରୁ ଯେନ୍ ପନିର୍ ମସଲାଟା ଦବ ତା'ର ସାଙ୍ଗେ ଭଲ ବିରିୟାନୀ ଚାଉଲ ଭାତ ଏକା ଦବ ହେଲା ତ ଆମ ଘରେ ଖାଇବେ